ବୟସ୍କ ଲୋକମାନେ ସାଧାରଣତଃ ଭିଡ଼ିଓ ଗେମ ଏତେ ପସନ୍ଦ କରନ୍ତିନି ଖେଳିବା ପାଇଁ କିମ୍ବା ସେମାନେ ଖେଳିବାରେ ପ୍ରାୟତଃ ଏତେ ସମର୍ଥ ମଧ୍ୟ ହୋଇନଥାନ୍ତି ସେଥିପାଇଁ ସେ ସାମ୍ନାସାମ୍ନି ବସି ଖେଳୁଥିବା ଖେଳମାନଙ୍କୁ ପସନ୍ଦ କରିଥାନ୍ତି ଯେପରିକି ଲୁଡ଼ୁ ହଉ ତାସ ହଉ କିମ୍ବା ପଶାପାଲି ହଉ କିମ୍ବା ଅନ୍ୟାନ୍ୟା କିଛି ଖେଳ ହଉ ଯାହା ତାଙ୍କ ମନକୁ ଖୁସି ଦେଇଥାଏ ସେଇ ଭଳି ଖେଳ ଖେଳିଥାନ୍ତି ବାଘ ଛେଳି ଖେଳ ମଧ୍ୟ ଖେଳିଥାନ୍ତି ତାଙ୍କୁ ସେଇ ଗୁଡ଼ି ଗୁଡ଼ିକ ଖେଳିଲେ ବହୁତ ଭଲ ଲାଗେ ଆଉ ବୃଦ୍ଧ ହୋଇଯାଇଥିବା କାରଣରୁ ଆଖିକୁ ଏତେ ଭଲସେ ଦେଖାଯାଇ ନଥାଏ ସେଇଥିପାଇଁ ସେମାନେ ଭିଡ଼ିଓ ଗେମ ଆଦି ଖେଳି ପାରନ୍ତି ନାହିଁ ସେ ସବୁ ପ୍ରତି ତାଙ୍କର ମନ ଆନନ୍ଦ ଖୁବ ବହୁତ କରେ ଏତେ ସେମାନେ ବହୁତ ଖୁସି ଆନନ୍ଦ କରନ୍ତି ସେ ସବୁ ଖେଳକୁ ଖେଳିକି ତାଙ୍କ ମନ ଶାନ୍ତ ରହିଥାଏ ଅ କୌଣସି ପ୍ରକାରର ଆନନ୍ଦର ସେ ଭାଗି ହୋଇଥାନ୍ତି ଏତେ ଭଲ ଲାଗିଥାଏ ତାଙ୍କୁ ଖୁବ ଆନନ୍ଦ ଦେଇଥାଏ ସେଇ ଜିନିଷଟି ତାଙ୍କ ମନକୁ ତ ୟା ପରେ ଆମର ଯେଉଁ ସବୁ ରହୁଛନ୍ତି କେତେକ ପିଲାମାନେ ସେ ସବୁ ଅଲଗା ପ୍ରକାରର ଖେଳ ସବୁ ଖେଳୁଛନ୍ତି ଆଜିକାଲି ଭିଡ଼ିଓ ଗେମ ବହୁତ ଇମମ ଟ୍ରେନିଂରେ ଅଛି ଭିଡ଼ିଓ ଗେମ ଆଜିକାଲି ସମସ୍ତେ ବହୁତ ପସନ୍ଦ କରୁଛନ୍ତି ତ ପିଲା ମାନେ ବାହାରେ ଖେଳିବା ଅପେକ୍ଷା ଭିତରେ ବସି ଭିଡ଼ିଓ ଗେମ ଖେଳିବାକୁ ଖୁବ୍ ଭଲ ପାଉଛନ୍ତି ପସନ୍ଦ କରୁଛନ୍ତି ଏଇ ଭଳି ଭାବରେ ଖେଳା ଖେଳିର ଏହି ସଂଯୋଗଟି ଚାଲି ରହିଛି